ମୁଁ ଫ୍ରି ଫାୟାର ବୋଲିକି ଗୋଟେ ଭିଡ଼ିଓ ଗେମ୍ ଅଛି ସେ ଭିଡ଼ିଓ ଗେମ୍ରେ ଚ୍ୟାଲେଞ୍ଜ ନେଇଥିଲି ଚ୍ୟାଲେଞ୍ଜ ନେଲା ପରେ ମୁଁ ଏମିତି ଏମିତି ଏମିତି ଏମିତି ମାରିଲି କିି ଲୋକମାନେ ଦେଖିକି ବହୁତ ବହୁତ ବହୁତ ଖୁସି ହେଇଯାଇଥିଲେ ହୁଁ ସେଇଠି ନିୟମ ଥିଲା ସେ ଚ୍ୟାଲେଞ୍ଜରେ ପନ୍ଦର ରାଉଣ୍ଡ ହବ ପନ୍ଦର ରାଉଣ୍ଡରୁ ଯିଏ ଆଠ ରାଉଣ୍ଡ ଜିତିବେ ସେ ବିଜେତା ହେବେ ପ୍ରଥମ ରାଉଣ୍ଡ ମୁଁ ଜିତିଥିଲି ତାପର ରାଉଣ୍ଡରେ ସିଏ ଜିତିଲା ତାପର ରାଉଣ୍ଡ ଆଉ ଥରେ ସିଏ ଜିତିଲା ତାପ ରାଉଣ୍ଡ ଆଉ ଥରେ ସିଏ ଜିତିଲା ତାପ ରାଉଣ୍ଡ ଆଉଥରେ ସିଏ ଜିତିଲା ତାପ ରାଉଣ୍ଡ ଆଉ ଥରେ ସିଏ ଜିତିଗଲା ସେ ପାଞ୍ଚଟି ରାଉଣ୍ଡ ଜିତି ଯାଇଥିଲା ମୁଁ ଗୋଟେ ରାଉଣ୍ଡ ଜିତିଥିଲି ତାପରେ ମୁଁ ଜିତିଲି ଆଉ ଥରେ ମୁଁ ଜିତିିଲି ଆଉଥରେ ମୁଁ ଜିତିିଲି ତାପରେ ଜିତି ଜିତିି ଜିତିି ଜିତି ମୋର ବି ପାଞ୍ଚ ହିଁ ଗଲା ତାର ବି ପାଞ୍ଚ ହିଁ ଗଲା ତାପ ରାଉଣ୍ଡ ଆଉ ଥରେ ମୁଁ ଜିତିଲି ମୋର ଛଅ ହେଇଗଲା ତାର ପାଞ୍ଚ ହେଇଗଲା ତାପରେ ଆଉଥରେ ସିଏ ଜିତିଲା ତାପରେ ତାର ଛଅ ହେଇଗଲା ମୋର ଛଅ ହେଇଗଲା ତାପରେ ଆଉ ଗୋଟେ ରାଉଣ୍ଡ ଆମେ ବହୁତ ବହୁତ ମୁଁ ଚେଷ୍ଟା କରିକି ମୋର ସାତ ହେଇଗଲା ତାର ଛଅ ତାପରେ ଆଉଥରେ ସିଏ ଜିତିଗଲା ବହୁତ ଲୋକ ଚେଷ୍ଟା କରୁଛନ୍ତି ଜିତିିବାର ହେଲେ ଆଉଥରେ ସିଏ ଜିତିଗଲା ତା' ପର ରାଉଣ୍ଡ ବହୁତ ବହୁତ କଷ୍ଟ ରାଉଣ୍ଡ ଥିଲା କାହିଁକି ନା ତାର ବି ସାତ ମୋର ବି ସାତ ଯିଏ ଜିତିବ ସେ ରାଉଣ୍ଡରେ ବହୁତ ବହୁତ ଚେଷ୍ଟା କରିକି ସେ ରାଉଣ୍ଡଟା ମୁଁ ଜିତିଗଲି ଲୋକମାନେ ଦେଖିକି ବହୁତ ବହୁତ ବହୁତ ବହୁତ ଖୁସି ହେଇଗଲେ ଆଉ ମୁଁ ତାପରେ ସେ ଚ୍ୟାଲେଞ୍ଜ ଜିତିଗଲି